ଆମ ଅଞ୍ଚଳରେ ବର୍ତ୍ତମାନ ଏ ମୟୂରଭଞ୍ଜ ଜିଲ୍ଲାରେ ଆମ ଅଞ୍ଚଳରେ ବର୍ତ୍ତମାନ ଗାଈ ଫାର୍ମ ବିଭିନ୍ନ ପ୍ରକାର ବ୍ୟବସାୟୀ ନୂଆ ବ୍ୟବସାୟୀ କରିପାରିବା ତେଣୁ ଆମେ ଏଇ ନୂଆ ବ୍ୟବସାୟ କଲେ ଗାଈ ଫାର୍ମ ଛେଳି ଫାର୍ମ କୁକୁଡ଼ା ଫାର୍ମ ଏସବୁ ଜିନିଷ ଆମର ରହୁଛି ତ ଗାଈ ଫାର୍ମ କଲେ ଆମେ ଗାଈ ଠାରୁ ଗୋବର ପାଇପାରିଥାଉ ଏବଂ ଗାଈ ଠାରୁ କ୍ଷୀର ପାଇଥାଉ ସେ ଏବଂ ଛେଳି ରଖିଲେ ଛେଳିମାନଙ୍କ ଠାରୁ ଆମେ ତାଙ୍କରି ମଧ୍ୟ ଗୋବର ପାଇଥାଉ ଏବଂ ତାଙ୍କ ତାଙ୍କର ମାଂସ ପାଇଥାଉ ଆଉ ଏଇ ଯୋଉ କୁକୁଡ଼ା କୁକୁଡ଼ା ଯୋଉ ତାଙ୍କର ଗୋବର ରୁହେ ତାଙ୍କର ତା ମଧ୍ୟ ଆମେ ଚାଷ ପାଇଁ ସେଗା ବି କାମରେ ଲାଗିଥାଏ ଏବଂ ତାଙ୍କର ମାଂସ ବି ଆମେ ବିକ୍ରି କରିପାରିବା ଛେଳି ମାଂସ ଆମେ ବିକ୍ରି କରିପାରିବା ଗାଈମାନଙ୍କୁ ଯୋଉ ମାନେ ଠିକ୍ ଭାବରେ ଯତ୍ନ ନେଲେ ଯୋଉ ଗାଈ ଦଶ ଲିଟର୍ ଦେଉଛି ସେ ତାକୁ ଖାଦ୍ୟ ଦେଲେ ସେ କୋଡ଼ିଏ ଲିଟର୍ ଖାଦ୍ୟ ଦେବ କାରଣ ସେଇ ହିସାବରେ ଆମର ଏଠି ମଫସଲ୍ ଜାଗାରୁ ବଜାରକୁ ଯିବା ପାଇଁ ବହୁତ ଦୂର ତେଣୁ ଆମର ଏଠି ସେ ବ୍ୟବସାୟ କଲେ ଆମେ ଭାବୁଛୁ ଏଠି ମାନେ ଲୋକମାନେ ଭଲ ଭାବରେ ଚଳିପାରିବେ ବଜାରକୁ ଯିବାପାଇଁ ତାଙ୍କୁ କଷ୍ଟ କରିବାପାଇଁ ପଡ଼ିବ ନାହିଁ ଏଠି କ୍ଷୀର ପାଇପାରିବେ ମାଛ ପାଇପାରିବେ ମାଂସ ବିଭିନ୍ନ ପ୍ରକାର ଚାଷ ଉପଯୋଗୀ ରହିଛି ବା ମାଛ ଚାଷ ବି କରିପାରିବେ ଏରାକ ଲୋକମାନେ ଚାଷ କରି ଯଦି ଭଲ ଭାବରେ ପଇସାପତ୍ର ରୋଜଗାର କରିପାରିବେ ତାହେଲେ ଆହୁରି ଭଲ ହେବ ଯେ ଲୋକମାନେ ସେଇ ଗୋବରରେ ମଧ୍ୟ ଚାଷ କରି ଧାନ ଚାଷ ପରିବା ଚାଷ ବିଭିନ୍ନ ପ୍ରକାର ଚାଷ କରି ସେଇ ୟେ'ରୁ ସେ ଖତ ମଧ୍ୟ ବିକ୍ରି କରି ଦୁଇ ପଇସା ପାଇପାରିବା ଏଇଭଳି ବିଭିନ୍ନ ପ୍ରକାର କାମ ରହିଛି